ହୁଁ ଆଜ୍ଞା ବଡ଼ିୱାଶ୍ ତ ବହୁତସାରା ଅଛି ମାର୍କେଟ୍ରେ କିନ୍ତୁ ମୁଁ ଯେତିକି ବ୍ୟବହାର କରିଛି ଦୁଇ ତିନୋଟି ଆଇଟମ୍ ମୋତେ ବହୁତ ଭଲ ଲାଗିଲା ହିମାଲୟର ବଡ଼ିୱାଶ୍ଟା କାହିଁକିନା ସେଇଟା ନ୍ୟାଚୁରାଲ ଭାବରେ ହେଉଛି ଆଉ ବଡ଼ିଟା ବି ସ୍ମୁଥ୍ ରହୁଛି ତାକୁ ବ୍ୟବହାର କଲେ ବହୁତ ଫରକ ଆସୁଛି ସ୍କିନରେ ସ୍ମୁଥ୍ ରହୁଛି ଖରାକୁ ବି ଗଲେ ଆମକୁ ବି ସେତିକି ଯେମିତି ଦେହଟା ରୁଖାଶୁଖା ଲାଗୁଥିଲା ଲାଗୁନି ସେଥିପାଇଁ ମୋତେ ବହୁତ ବଢ଼ିଆ ଲାଗୁଛି ହିମାଲୟର ବଡ଼ିୱାଶ୍ ହର୍ବାଲ୍ ପ୍ରଡ଼କ୍ଟ ରହୁଛି ଯଦି ବି ବେନିଫିଟ୍ କମ୍ ଦିନରେ ବହୁତ ଆସୁଛି କିନ୍ତୁ ଯଦିଓ ଟିକେ ମାର୍କେଟ୍ ପ୍ରାଇସ୍ ଅଧିକା ହେଉଛି ତ ତଥାପି ବି କିଛି ଆମର ଖରାପ ନାହିଁ କାଇଁକିନା ଗୋଟେ ଭଲ ଜିନିଷ ଆଣିଲେ ବି ବି ଆମକୁ କିଛି ଅଧିକ ପେମେଣ୍ଟ କରିବାକୁ ପଡ଼ିବ ପଇସା ଦୁଇ ପଇସା ଅଧିକ ଯାଉ କିନ୍ତୁ ଆମେ ଭଲ ଜିନିଷ ପାଉ ଆମ ମୁଣ୍ଡରେ ସବୁବେଳେ ଥାଏ ତ ଆମେ ବି ସେଇଟା ବ୍ୟବହାର କରୁଛୁ ହିମାଳୟର ବଡ଼ିୱାଶ୍ ତାର ପ୍ୟାକେଜିଂ ତାର ବ୍ରାଣ୍ଡ ତାର କ୍ଵାଲିଟି ତାକୁ ବ୍ୟବହାର ବି ଆମକୁ ବହୁତସାରା କରିବାକୁ ପଡ଼ୁନି ଗୋଟେ ଗୋଟେ ବଡ଼ିୱାଶ୍ ଥାଏ ଯେ ବହୁତ ଲଗେଇଲା ପରେ ଯାଇ କିଛି ଦେଖାଯାଏ କିନ୍ତୁ ହିମାଲୟର ଗୋଟେ ଏମିତି ପ୍ରଡ଼କ୍ଟ ଯାହାକୁ ଆମେ ଗୋଟେ ଡ୍ରପ୍ ବି ୟୁଜ୍ କଲେ ଆମକୁ ଫରକ ଦେଖାଯାଉଛି ଆମ ସ୍କିନରେ ତେଣୁକରି ମୁଁ ଚାହିଁବି ହିମାଳୟର ଖାଲି ବଡ଼ିୱାଶ୍ କ'ଣ ବହୁତ ଜିନିଷ ଅଛି ଯେଏକି ଭଲ ତା' ଭିତରୁ ଗୋଟେ ବଡ଼ିୱାଶ୍ ବ୍ରାଣ୍ଡଟା ହେଉଛି ବହୁତ ବହୁତ ବହୁତ ବଢ଼ିଆ ସେଇଟା ମୁଁ ବି ବ୍ୟବହାର କରୁଛି ଅନ୍ୟମାନଙ୍କୁ ବି ଜାଣିଛି ଯାହାକୁ ୟୁଜ୍ କରିବାକୁ ବି କହୁଛି ଆଉ କିଛି ବି ୟୁଜ୍ କରିକିରି ତାଙ୍କୁ ବି ଭଲ ଲାଗୁଛି ବୋଲି ସେ କହୁଛନ୍ତି ତ ହିମାଳୟ ବଡ଼ିୱାଶ୍ ତୁଳନାରେ ମୋତେ ଆଉ କିଛି ଭଲ ତ ଲାଗୁନି ମୁଁ ବି ବ୍ୟବହାର ତ ସେୟାକୁ କରୁଛି ବି କରିବି ଆଗକୁ ଆଜ୍ଞା ବହୁତ ବହୁତ ବଢ଼ିଆ ଖରାଦିନ ହଉ ଶୀତ ଦିନ ହଉ ବର୍ଷା ଦିନ ହଉ ହିମାଲୟ ପ୍ରଡ଼କ୍ଟ ବଡ଼ିୱାଶ୍ ପ୍ରଡ଼କ୍ଟ ସବୁବେଳେ ଚଳିବ ଆଉ ସବୁବେଳେ ବି ସେଇଟା ନ୍ୟାଚୁରାଲ୍ ଲାଗୁଛି ଲଗେଇଲେ ଏମିତି ନାହିଁ ଯେ ଖରାଦିନେ ଭଲ ଲାଗୁନି କି ଶୀତଦିନେ ଭଲ ଲାଗୁଛି ବର୍ଷାଦିନେ ଭଲ ଲାଗୁନି ସେମିତି କିଛି ନାହିଁ ସବୁ ସମୟ ସବୁ ଋତୁରେ ମୋତେ ସେଇଟା ଭଲ ଲାଗୁଛି ଆଉ ସେଇଟା ବି ମୁଁ ସବୁବେଳେ ୟୁଜ୍ କରୁଛି ଥ୍ୟାଙ୍କ ୟୁ